ମାଡ଼ାମ୍ ଏଇ ଯିବା ପାଇଁ ଓଡ଼ିଶା ଭିତରେ କ'ଣ ତୀର୍ଥ ଅଛି ବୁଲିବା ପାଇଁ ଆଚ୍ଛା ସେ ଆଖଣ୍ଡଳମଣିକୁ ଯିବା ପାଇଁ କେମିତି କ'ଣ ସୁବିଧା ଅଛି ମୁଁ କହିଲି ଆମେ ଯିବୁ ବସ୍ରେ ବସ୍ରେ ଯାଇ ଆମେ

ଆମେ ଛଅ ଜଣ ଯାଉଛୁ ହଁ ହଁ ବସ୍ରେ ଆମେ ଛଅ ଜଣ ଯାଉଛୁ ସେଠୁ ବସ୍ର ଛାଡ଼ିଲା ପରେ ଆମେ ସେଠିକି ଯିବା କେମିତି ଆଖଣ୍ଡଳମଣି କେମିତି ଯିବା ହଁ ସେଟା ଖାଇବା ପାଇଁ ଆମର ନିରାମିଷ ଖାଇବା ଆଉ ଠାକୁର କତିକି ଗଲେ ନିରାମିଷ ଖିଆଯାଏ ଆଉ ନିରାମିଷ କେମିତି କ'ଣ ରେଟ୍ ଆସୁଛି ସେଠି ହଁ ତା'ହେଲେ ଯିବା ଆସିବା ସୁବିଧାଟା କେବଳ ବସ୍ରେ ଗଲେ ସେଟି ଗାଡ଼ି ଫାଡ଼ି ମିଳିଯିବ ନା ଯଦି ଆମେ ପୁରୀ ଯିବାକୁ ଚାହିଁବା

ଟ୍ରେନରୁ ଓହ୍ଲାଇକି କେମିତି ଯିବା ଟେମ୍ପୁ କରିଯାଇପାରିବା ନା ହଁ ହଁ ହଁ ଏ ସେଠି ବସ୍ ନାହିଁ କି ହଁ ଟ୍ରେନରୁ ଓହ୍ଲାଇକି

ସେଠୁ କୋଣାର୍କ ଯିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ସେଠୁ ବସ୍ ସୁବିଧା ନାହିଁ ଟେମ୍ପୁଟା ଆମକୁ ଲେଟ୍ କରିବ ବସ୍ରେ ହେଲେ ଜଲ୍ଦି ହବ ଆଚ୍ଛା ହଉ ହଉ ହଉ ଆଚ୍ଛା ତାନେ ଆମେ ବସ୍ରେ ଯାଇକି ସେଠୁ ଟେମ୍ପୁ କରିକି ଯାଇପାରିବା

ଆଉ ରହିବା ରହିବାର ସେଠି କ'ଣ କେମିତି ସୁବିଧା ଅଛି ରୁମ୍ କେତେ ଟଙ୍କା ଆମେ ଛଅ ଜଣ ରହିବା ଆମ ଫ୍ୟାମିଲି ପୁରା ଚାରିଶହ ଟଙ୍କା ଅଛି ନା ଚାରିଶହ ଟଙ୍କା ଗୋଟେ ଦିନ ଭିତରେ ରହିପାରିବେ ନା ହଁ ଟିକିଏ ଭଲ ରୁମ୍ ହେଲେ ହବ ସେ ସେମିତି ଏ ସେଉଠୁ ଲିଙ୍ଗରାଜ ଯିବା ପାଇଁ କେମିତି କ'ଣ ସୁବିଧା ଲିଙ୍ଗରାଜ ଟେମ୍ପଲ୍ ସେଠୁ ବସ୍ରେ ଯିବା ପାଇଁ ସୁବିଧା ଅଛି ନା ହଁ ଲିଙ୍ଗରାଜରେ କ'ଣ ଖାଇବା ପାଇଁ ସୁବିଧା ରହିବା ପାଇଁ ସୁବିଧା ପ୍ରସାଦ ମିଳେ ନା ସେଠି ଖାଇବା ରହିବା ସବୁ ସୁବିଧା ଅଛି ନା ସେଠି